ହ୍ୟାଲୋ ମ୍ୟାଡ଼ାମ୍ ନମସ୍କାର ମୁଁ ରାମର ବାପା କହୁଥିଲି ଓ ରାମ ବାପା ଆଜ୍ଞା ଆଜ୍ଞା ଆମର ଯେଉଁ ପୁଅର ପ୍ରଥମ ୟୁନିଟ୍ ଟେଷ୍ଟ୍ ହୋଇଥିଲା ତା'ର ଫଳାଫଳ କ'ଣ ଅଛି ହଁ ମ୍ୟାମ୍ ମୁଁ ତାଙ୍କୁ ତ ଟ୍ୟୁସନ୍ ବି କରୁଥିଲି ଆଉ ମାନେ ସେ ଭଲ ବି ପଢ଼ୁଥିଲା ଯେ କହୁଥିଲା ମାନେ ସବୁ ଗଣିତ ବି ମୋର ଭଲ ହେଉଛି ଯେ ତା'ର ଫଳାଫଳ ଏମିତି କେମିତି ହେଲା ମୁଁ କିଛି ଜାଣିପାରୁନି ଭଲସେ ମ୍ୟାମ୍ ଆଜ୍ଞା ମ୍ୟାମ୍ କାରଣ ସେ ପିଲା ଆର ପାଳି ବି ଭଲ ମାନେ ପରୀକ୍ଷାରେ ବି ଭଲ ନମ୍ବର୍ ରଖୁଥିଲା ଏହି ପାଳି ମାନେ ଏମିତି ଖରାପ ଫଳାଫଳ ରଖିଛି ମୋତେ ଦୁଃଖ ଲାଗୁଛି କାରଣ ଆମେ ତା ବାପା ମା' ହୋଇକି ଯଦି ପିଲାଟିକୁ ଭଲ ଦିଗରେ ବା ଭଲ ପାଠ ନ ପଢ଼େଇ ପାରିଲୁ ତା'ହେଲେ ବାପା ମା' ହୋଇକି ଆମର କିଛି ଭଲ ହେବା ଭଲ ନାହିଁ ଆଜ୍ଞା ମ୍ୟାଡ଼ାମ୍ ମ୍ୟାଡ଼ାମ୍ ସେ ପିଲାମାନଙ୍କ ସହିତ ଭଲ ଭାବରେ ମିଶୁଛି କି ମିଶୁଛି ନା ମିଶୁନି ମ୍ୟାଡ଼ାମ୍ ତାକୁ ମାନେ ଭଲ ପିଲାଙ୍କ ସହିତ ସବୁବେଳେ ମିଶିବାକୁ ଚେଷ୍ଟା କରିବେ କାରଣ ସେ ମାନେ ଯଦି ଭଲ ପିଲାଙ୍କ ସହିତ ନ ମିଶେ ତା'ହେଲେ ପିଲାଟି ମାନେ ଗୋଟେ ଖରାପ ଦିଗରେ ଚାଲିଯିବ ଆଉ ମୋତେ ବି ଭଲ ଲାଗିବନି ଜଣେ ବାପା ହିସାବରେ ଆଜ୍ଞା ମ୍ୟାଡ଼ାମ୍ ମ୍ୟାଡ଼ାମ୍ ଆପଣ ଆପଣଙ୍କ ବ୍ୟତୀତ ମୁଁ ଅନ୍ୟ ଜାଗାରେ ବି ମାନେ ଦୁଇଟା ଜାଗାରେ ଟ୍ୟୁସନ୍ କରୁଛି ଆଉ ଆପଣ ବି ମଧ୍ୟ ମୋ ପିଲାଟାକୁ ଟିକିଏ ଭଲସେ ଦେଖନ୍ତୁ ଯାହା ଫଳରେ ସେ ମାନେ ଭବିଷ୍ୟତରେ କିଛି ଗୋଟେ ନୂଆ କରି ଗୋଟେ ଭବିଷ୍ୟତରେ ଗୋଟେ ସଫଳ ହୋଇପାରିବ ଆଉ ମୋର ନାଁ ଯେମିତି ଆମ ଗାଁରେ ଆମ ଅଞ୍ଚଳରେ ମଧ୍ୟ ରଖିପାରିବ ଆଜ୍ଞା ମ୍ୟାଡ଼ାମ୍ ଆପଣ ଦେଉଥିବା ପାଠ ଏବଂ ଟ୍ୟୁସନ୍ରୁ ଯେଉଁ ଦୁଇଟା ଜାଗାରେ ମୁଁ ଟ୍ୟୁସନ୍ କରୁଛି ସେଇଠି ବି ଯେଉଁ ମିଳୁଛି ଗୃହକାର୍ଯ୍ୟ ତାକୁ ମୁଁ ପ୍ରତିଦିନ ତଦାରଖ କରୁଛି ଏବଂ ସେ ଭଲସେ ସେ ପାଠ କରୁଛି କି ନାହିଁ ତାହା ମଧ୍ୟ ଦେଖୁଛି ଆଉ ଆପଣ ବି ମଧ୍ୟ ଦେଖନ୍ତୁ କି ସେ ପିଲାମାନେ ଭଲସେ ପାଠ କରିକି ଦେଖାଉଛି ଆଜ୍ଞା ମ୍ୟାଡ଼ାମ୍ ମୁଁ ଦେଖିବି ହଉ ଆଜ୍ଞା ନାଇଁ ଆଜ୍ଞା ହଉ ଗଲେ ଦେଖାହେବା ରଖୁଛି ଆଜ୍ଞା ନମସ୍କାର ରଖୁଛି